ଆମ ଗଞ୍ଜାମ ଜିଲ୍ଲା ଆମ ଓଡ଼ିଶାରେ ମଧ୍ୟ ଅନ୍ଧବିଶ୍ୱାସକୁ ଲୋକମାନେ ଏବେବି ବିଶ୍ୱାସ କରୁଛନ୍ତି ତ ଯେମିତିକି ଅନ୍ଧବିଶ୍ୱାସ ଭୂତପ୍ରେତ ଡାହାଣୀ ଚଣ୍ଡୀଚାମୁଣ୍ଡି ଏବଂ ଦେହକୁ ମାନେ ଲୋକମାନଙ୍କ ଦେହକୁ ମହାପୁରୁ ଆସିବା ଆଉ ଗୁଣିଗାରେଡ଼ି ଇତ୍ୟାଦି ଆଜିକାଲି ସହରରେ ତ ଏଗୁଡ଼ିକ କିଏ ବିଶ୍ୱାସ କରୁନି କିନ୍ତୁ ଓଡ଼ିଶା ଏବଂ ଗଞ୍ଜାମ ଜିଲ୍ଲା ଗାଁରେ ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ତ ଏଇଟା ଗାଁରେ ଗ୍ରାମାଞ୍ଚଳରେ ଅନ୍ଧବିଶ୍ୱାସ ଅଧିକ ଆଉ ଲୋକପ୍ରିୟ ମାନେ ଅଧିକାଂଶ ଲୋକ ଗ୍ରାମାଞ୍ଚଳର ଲୋକ ହିଁ ବିଶ୍ୱାସ କରନ୍ତି ଏଇ ଗୁଣିଗାରେଡ଼ି ଏବେ ଏବେ ଟିକିଏ ଟିକିଏ କମିଲାଣି କିନ୍ତୁ ଗ୍ରାମାଞ୍ଚଳର ବ୍ୟକ୍ତିମାନେ ଏହି ଗୁଣିଗାରେଡ଼ି ପ୍ରତି ପ୍ରବଳ ବିଶ୍ୱାସ କରନ୍ତି ମାନେ ଆଖି ବନ୍ଦ କରିବି ବିଶ୍ୱାସ କରନ୍ତି